ମତେ ବଗିଚା କାମ କରିବାକୁ ବହୁତ୍ ପସନ୍ଦ୍ ମୁଁ ଗଛ ଲଗେଇଆକୁ ମତେ ବହୁତ୍ ଭଲ୍ ଲାଗ୍ସି ତା ପଛେ ମୋ ବାପା ହଉଛନ୍ତି ଗୋଟେ ଚାଷୀ ବେଲେ ସେମାନେ ଗଛର ସବୁ ପୁରା ଚାରା ଆନିକରି ଲଗାସନ୍ ମୁଁ ଛୋଟ ଦିନୁ ତାଙ୍କର୍ ସାଙ୍ଗେ ଯାଇକି ତାହାକୁ ଦେଖିକରି ମତେ ଗଛ ଲଗାଇବାର ଲାଗି ବହୁତ୍ ପସନ୍ଦ୍ ସେମାନେ ମତେ ଗଛକେ ଏନ୍ତା ଲଗା ସେନ୍ତା ଲଗା ତାପଛେ ପାନି ଦେ ଗଛ ଗାତ ଖୋଳ୍ ଗଛକେ ଏନ୍ତା କର୍ ବଲି ଶିଖେଇଛନ୍ ତ ସେଥିର୍ଲାଗି ମୁଇଁ ଭାବ୍ଲିଯେ ହଁ ମୁଇଁ ବି ଗୁଟେ ଆଗ୍କେ ଗଛ ଲଗାମି ଆମର୍ ଧାନ ଯେନ୍ତି ଆମେ ରୁହା ହେସି ପଲ୍ହା ଘିଚ୍ଲା ବେଲେ ତାହାକେ ଟେଢ଼ା ଟେଢ଼ା ଟାଇପ୍ର ରଖାହେଲେ ସେ ସିଧା ସିଧା ହେଇଯାଇଛି ସେଟା ବି ମତେ କହିଛନ୍ ଗଛଟା ଏନ୍ତା ଲଗା ବୋଲି ଫୁଲ ଗଛ ଯେ ବହୁତ୍ଟେ ପୁରା ଅଛେ ମାନେ ଗୋଟେ ଯେଉଁ ଗଛ୍ଟା ବଡ୍ ହେଇଥିବା ତାହାକେ ଟିକେ ତଲ୍କେ ମାଟି ପୁରାବ ଯେନ୍ଟା ଟିକେ ଛୋଟ୍ ଥିବା ସେଟା ଟିକେ କମ୍ ଗାତରେ କର୍ବ ଗଛର ରୋହିବାକେ ମତେ ବହୁତ୍ ପସନ୍ଦ୍ ଗାର୍ଡ଼େନ୍ ଗାର୍ଡ଼େନ୍ ସଫା କର୍ବାର୍ ଲାଗି ଘାସମାନେ ଛୋଟ୍ ଛୋଟ୍ଟା ଥିବା ସେନେ ଯଦି ବାଛ୍ବାର୍ ଲାଗି ପୁରା ମଜା ଲାଗ୍ସି ସେନେ ଖେଲ୍ବାର୍ଲାଗି ତ ମତେ ପୁରା ବଢ଼ିଆ ଲାଗ୍ସି କଅଁଲି କଅଁଲି ଘାସ ଥିବା ପୁରା ସେନେ ପୁରା ବସିଥିବ ପୁରା ବହୁତ୍ କିଛି ପୁରା ବଢ଼ିଆ ଲାଗ୍ସି